ଆମ ବାସସ୍ଥାନଠାରୁ ବ୍ୟାଙ୍କ୍ର ଦୂରତା ଅଠରରୁ କୋଡ଼ିଏ କିଲୋମିଟର ପର୍ଯ୍ୟନ୍ତ ରହିବ ଏବଂ ଆମ ବ୍ୟାଙ୍କ୍ରେ ଉପସ୍ଥିତ ଥିବା ଏଜେଣ୍ଟମାନେ ବୃଦ୍ଧଙ୍କର ସେବା ପାଇଁ ବହୁତ ଆଗ୍ରହୀ ଅଟନ୍ତି ଯେମିତିକି ବ୍ୟାଙ୍କ୍ଦ୍ଵାରା ଗ୍ରହଣୀୟ ବିଭିନ୍ନ ପ୍ରକାରର ଯୋଜନା ଏବଂ ସ୍କିମ୍କୁ ନେଇ ତାଙ୍କ ନିକଟରେ ପହଞ୍ଚିଥାନ୍ତି ଏବଂ ଯୋଜନା ବିଷୟରେ ତାଙ୍କୁ ପ୍ରତ୍ୟେକ ପ୍ରକାରର ସୂଚନା ଦେଇଥାନ୍ତି ଏବଂ ଏହି ମାଧ୍ୟମରେ ତାଙ୍କର ବାକି ଜୀବନ ପାଇଁ ସେ କିଛି ପ୍ରତ୍ୟେକ ପ୍ରକାରର ସୂଚନା ଦେଇଥାନ୍ତି ଏବଂ ଏହି ମାଧ୍ୟମରେ ତାଙ୍କର ବାକି ଜୀବନ ପାଇଁ ସେ କିଛି ଇନ୍କମ୍ର ସୁବିଧା ରଖିଥାନ୍ତି ଏବଂ ସେଇଟାକୁ ସେ ନିଜର ସେବା ବୋଲି ଭାବିଥାନ୍ତି